ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଯଥା ଉଣେଇଶ ଶହେ ବାଉନ ପାଞ୍ଚ ହଜାର ପାଞ୍ଚଶହ ଏବଂ ପଚାଶ ହଜାର ପାଞ୍ଚଶହ ଏବଂ ପାଞ୍ଚଲକ୍ଷ ଦଶହଜାର